ସହରାଞ୍ଚଳ ଏବଂ ଗ୍ରାମୀଣ ବିଦ୍ୟାଳୟ ମଧ୍ୟରେ ବ୍ୟବଧାନ କେବେ ବି ନାହିଁ କାହିଁକିନା ଗ୍ରାମାଞ୍ଚଳରେ ଯିଏ କହେକି ବେଶୀ ଶିକ୍ଷା ଦିଆଯାଏ ନାହିଁ ତ ଗ୍ରାମାଞ୍ଚଳର ଶିକ୍ଷା ମଧ୍ୟ ବହୁତ ଭଲ କାହିଁକିନା ଗ୍ରାମାଞ୍ଚଳରେ ଗୁରୁଜୀ ବା ଗୁରୁମା'ମାନେ ଯିଏ ଅଛନ୍ତି ସେମାନେ ନିଜ ଛାତ୍ରକୁ ବହୁତ ଭଲ ଭାବରେ ଶିକ୍ଷା ଦେଇଥାନ୍ତି ଏବଂ ଯାହା ଶିଖାଇବା କଥା ବା ଗୁରୁଜୀ ଗୋଟିଏ ଯାହା ନିଜର ଶିଷ୍ୟକୁ ଶିଖାଇଥାଏ ସେହିଭଳି ଟ୍ରିଟ୍ କରନ୍ତି ଏବଂ ସେହିଭଳି ଭାବରେ ଆମର ଯୋଉ ଗ୍ରାମୀଣ ସ୍କୁଲ୍ ବା ବିଦ୍ୟାଳୟଗୁଡ଼ିକ ଅଛି ସେଠାରେ ମଧ୍ୟ ଅନେକ ଭଲ ପାଠ ପଢ଼ା ହୋଇଥାଏ ଏବଂ ସେଠାରେ ମଧ୍ୟ ବହୁତ ଭଲ ଭାବରେ ଶିକ୍ଷକମାନେ ରହିଥାନ୍ତି ଖାଦ୍ୟପେୟର ବ୍ୟବସ୍ଥା ମଧ୍ୟ ବହୁତ ଭଲ ଭାବରେ ଅଛି ଏବଂ ଯଦ୍ୱାରାକିି ଅନେକ ଅଗ୍ରଗତି ଶିଶୁ ମଧ୍ୟ ଅଛନ୍ତି